ଆମେ ଆମେ ରୋଷେଇଥି ଧନିଆ ପତର୍ ପୁଦିନା ପତ୍ର ପତ୍ର ଏ ସବୁ ଲଗୋଉ କାଁ କରି ତୁନ୍ ମାନେ ଟେଷ୍ଟ୍ ଲାଗସି କରସି ରାନ୍ଧିଲା ପରେ ଧନିଆ ପତର୍ କି ଆମେ ଲଗୋଉ ହେଲେ ଆମର୍ ବଗିଚା ନୁ ଆମେ ନିଜେ ଧନିଆ ପତ୍ର ପତ୍ର ଏଇ ସବୁ ଲଗେଇଛୁଁ କାଁ କରି କେତେବେଳେ କିଏ ଥିବା ନ ଥିବା ନିଜି ବି ଯାଇକରି ଆନିକରି ଘରେ ଘିନି ଯିବାର୍ ଆଗରୁ ନିଜେ ବି ଘରେ ଥାଇକରିଭି କାଟିକରି ବି ଲଗେଇ ପାର୍ବ କର୍ବ ସେଥିର୍ ଲାଗି ବୋଲି ଆମେ ବଗିଚା ନୁ ଜଗାହେଇଛି ତାକୁ ଘିନି ଆମେ ସବୁ ତୁନରେ ଲଗେଇ ପାରୁ ଡାଲି ତରକାରୀ ମାଂସ ଭଜା ସବୁଥି ଆମେ ଲଗେଇ କରି ତାହାକେଁ ରାନ୍ଧି ପାରୁ କରୁ ସବୁ ଏବଂ ପୁଦିନା ପତ୍ରଭି ବହୁତ୍ ଭଲ୍ ଲାଗି ତାହାକୁ ଚଟନୀ ପତ୍ରରେ ଭି ବାଟିକରି ଲଗାଯାଏ ଧନିଆ ପତର୍ ଭି ତାହାକେ ଭି ସବୁଥି ଲଗାଯାଇକରି ବହୁତ୍ ଟେଷ୍ଟ୍ ଲାଗଶି ସେଥିର୍ ଲାଗି ଆମେ ତାହାକୁ ବ୍ୟବହାର୍ କରୁ